ଆମ ଗ୍ରାମର କିଛି ମୁଖ୍ୟ ଅଧିକାରୀଗଣ ମିଶିକି ଗୋଟେ ଯଜ୍ଞର ଆମ ଗ୍ରାମର ମଙ୍ଗଳ କାମନା ପାଇଁ କରିବେ ବୋଲି ସିଦ୍ଧାନ୍ତ ନେଲେ ସେଥିରେ ଆମର ଧାର୍ମିକ ନେତାଙ୍କୁ ନିମନ୍ତ୍ରଣ କରି ତାଙ୍କୁ ସମ୍ବର୍ଦ୍ଧନା ଅର୍ପଣ କରିବେ ବୋଲି ସିଏ ଭାବିଲେ ଏବଂ ସେହିପରି ସିଏ ଯଜ୍ଞର ଆୟୋଜନ କଲେ ସେଥିରେ ସାଧୁଙ୍କୁ ସେ ନିମନ୍ତ୍ରଣ କରେଇଲେ ଏବଂ ସମ୍ବର୍ଦ୍ଧନା ବି ଦେଲେ